ହ୍ୟାଲୋ ଆଜ୍ଞା ନମସ୍କାର୍ ହଁ ଆଜ୍ଞା ଆପଣଙ୍କର୍ କେନ୍ ଗାଡ଼ି ଅଛେ ଆମେ ଟିକେ ଟୁରିଷ୍ଟ୍ ବୁଲିଯିବାର୍ ଅଛେ ତ ଆମର୍ ଘଣ୍ଟେଶ୍ଵରୀ ଛେପିଲମା ଇଆଡ଼େ ଆମର୍ ସମଲେଶ୍ଵରୀ ହୀରାକୁଦ୍ ଡ୍ୟାମ୍ ଫ୍ୟାମିଲି ସମସ୍ତେ ଯିମୁ ଆପଣଙ୍କର କେଁ ଗାଡ଼ି ଅଛେ କି ହଁ ହଁ ଯେ ଆଜ୍ଞା ଗାଡ଼ି ଏ ସି ହେଇଛେ ନାଇଁ କେତେ ଟଙ୍କା କାଣା ନଉଚନ୍ ଆଉ କେତେ ଜଣ୍ ବସି ପାର୍ବେ ଆଜ୍ଞା ଆଉ କେତେ ଟଙ୍କା ନେବେ ତିନ୍ ହଜାର୍ ନାଇଁ ଆଜ୍ଞା ବହୁତ ପଏସା ହେଇଯାଉଛେ ଆପଣ କିଲୋମିଟର୍ ପିଛା କେତେ ପଏସା ନଉଚନ୍ ଯେ ନାଇଁ ଆଜ୍ଞା ହେତେ ଟଙ୍କା କେନେ ଷୋହଳ ଟଙ୍କା କିଲୋମିଟର୍ ଦେଇକିନା କେନେ ଯାଇପାର୍ମୁ ଆଜ୍ଞା ଆମେ ହେତେ ଜାଗା ବୁଲ୍ମୁ କମ୍ସେ କମ୍ ନିହାତି ହେଇଯିବା ତିନ୍ ତିନ୍ଶ ଶହେ ତିନ୍ଶହ ଚାର୍ଶହ ଅପ୍ ଏଣ୍ଡ୍ ଡାଉନ୍ ଦୁଇ ହଜାର୍ କିଲୋମିଟର୍ ହେଇଯିବା ବହୁତ ଆଡ଼େ ପୁରା ବୁଲ୍ବାର୍ ଅଛେ ତ ଆପଣ୍ ସେ ହିସାବ୍ରେ କହେବେ ବୋଲେ କାନୁ ହେବା ଆଉ ଆପଣ୍ ଷୋହଳ ଟଙ୍କା ସତର୍ ଟଙ୍କା କହେବେ ଯେ କେନ୍ତି କରି ଆମେ ଇଏ କରିପାର୍ମୁ ଆମେ ଫାଷ୍ଟ୍ ସୋନ୍ପୁରୁ ବାହାରମୁ କେନୁ କେନ୍କେ ଯିମା ବୋଲି କହୁଚନ୍ ତ ଆମେ ଫାଷ୍ଟ୍ ସୋନ୍ପୁରୁ ବାହାର୍ମୁ ସୋନ୍ପୁର୍ ଆମେ ହୁମାଧୁମା ମନ୍ଦିର୍ ଦର୍ଶନ୍ କର୍ମୁ ହେନୁ ହେଇକିନା ସମଲେଶ୍ଵରୀ ସମଲେଶ୍ଵରୀରୁ ହୀରାକୁଦ୍ ଡ୍ୟାମ୍ ଆଉ ସେନୁ ହେଇକିନା ଘଣ୍ଟେଶ୍ଵରୀ ଘଣ୍ଟେଶ୍ଵରୀରୁ ବା ପଳେଇ ମୁଁ ଦିଇ ଦିନ୍ ତିନ୍ ଦିନ୍ ଯାହା ଲାଗୁଚେ ଲାଗୁ ହେନ୍ତା କିଛି ନାଇଁରେ ତା'ପରେ ହରିଶଙ୍କର୍ ନରସିଂହନାଥ୍ ତା'ପରେ ଲାଷ୍ଟ୍କୁ ଆମେ ଯିବାର୍ଅଛେ ଆମର୍ କାଣା କି ଛତିଶଗଡ଼୍ରେ ଯେନ୍ଟା ଅଛେ କି

କାଣା ଯେ ମନେ ନାଇଁ ଆଏବା ମୁଇଁ ବୁଝିକିନା କହେମି ଆମର୍ ଦେବ୍ଗଡ଼୍ ଯିବାର୍ ଅଛେ ପ୍ରଧାନ୍ପାଟ୍ ଗଲା ପ୍ରଧାନପାଟ୍ ଯିମୁ ବୁଲିକିନା ଆଏମୁ ନାଇଁ ଆଜ୍ଞା ଯଦି ଆପଣ୍ ହେତେ ଟଙ୍କା କହୁଚନ୍ ବୋଏଲେ ହେନ୍ତି ନାଇଁପାରେ ଆମର୍ ଇନେ ତ ଦଶ୍ ଟଙ୍କା ଏଗାର ଟଙ୍କାରେ ଯାଉଚନ୍ ଏ ସି ଗାଡ଼ି ଆପଣ୍ ହେତେ ଷୋହଳ ଟଙ୍କା ସତ୍ର ଟଙ୍କା କହେବେ ଯେ କେନ୍ତା କରି ହେବା ଆଉ ଷୋହଳ ଟଙ୍କା ସତ୍ର ଟଙ୍କା ଦେଇକିନା କେନ୍ତା କରିି ଯିମୁ ଆଜ୍ଞା ବହୁତ୍ ପଏସା ହେଇଯାଉଚେ ଆମର୍ ଅପ୍ ଆଣ୍ଡ୍ ଡାଉନ୍ରେ ନିହାତି ପନ୍ଦର ଶହରୁ ଦୁଇ ହଜାର କିଲୋମିଟର୍ ହେବା ଆମେ ଭାବୁଚୁଁ ପୁରୀ ଆଡ଼େ ଗଲା ଦର୍ଶନ କରିକିନା ପଲେଇ ଆସ୍ମୁୁ ବଲିକିନା ଆଉ ଆପଣ୍ ଇଏ କର୍ବେ ବେଲେ ହେବା ହେତେ ନାଇଁ ଦେଖୁନ୍ ଠିକ୍ ରେଟ୍ ଲଗଉନ୍ ଯଦି ଠିକ୍ ରେଟ୍ ଲଗାବେ ବଲେ ତ ସାଙ୍ଗେ ସାଙ୍ଗେ ଆଡ଼ଭାନ୍ସ ଗଲା ମୁଇଁ ପଠେଇଦେମି ପଏସା ଆଉ ଏଇ କର୍ମା କାଣା କହୁଚନ୍ ଯେ କୁହନ୍ ନାଇଁ ନାଇଁ ହେତ୍କିରେ ନାଇଁ ହେଇପାରେ ପନ୍ଦ୍ର ଟଙ୍କା ଗଲା ନେଇଯାଇପାରୁ ଆଜ୍ଞା ବହୁତ୍ ପଏସା ହେଇଯାଉଛେ ଆପଣ୍ ହଁ ଏଗାର ଟଙ୍କା ଫାଇନାଲ୍ କରୁନ୍ ଯଦି ଏଗାର ଟଙ୍କା ଫାଇନାଲ୍ କର୍ବେ ତ ଯିମୁ ନଚେତ୍ ନାଇଁଯାଉ ଏଗାର ଟଙ୍କା ନାଇଁ ଏଗାର ଟଙ୍କା କମ୍ ହେଇଯାଉଛେ ନାଇଁ ଏଗାର ଟଙ୍କା କେନ୍ତା କରି କମ୍ ହେଲା ଆଜ୍ଞା ଆମର୍ ଇନେ ଯାଉଚୁଁ ପରେ ନଅ ଟଙ୍କା ଦଶ୍ ଟଙ୍କାରେ ଆଉ ବିନା ଏ ସି ଗାଡ଼ି ତ ଆଠ୍ ଟଙ୍କାରେ ଯାଉଚନ୍ କିଲୋମିଟର୍ ଆଠ୍ରେ ଯାଉଚନ୍ ଆଉ ଆପଣ୍ ଏ ସି ବଲିକିନା ତିନ୍ ଟଙ୍କା ବଢ଼େଇକିନା କହୁଚୁଁ ନହେଲେ ତ କମ୍ରେ ଯାଉଚୁଁ ବହୁତ୍ କମ୍ରେ ଯାଉଚୁଁ ସେଥିର୍ଲାଗି ବଲିକିନା ଏଇ କହୁଚେଁ ଆଉ ଦେଖୁନ୍ ଠିକ୍ କରୁନ୍ ଯଦି ଏଗାର ଏଗାର ଟଙ୍କା ଯଦି ନେବେ ବଲେ ତ କନ୍ଫର୍ମ୍ କରୁନ୍ ନହେଲେ ନାଇଁ ନେଇ ଯାଇପାରୁ ହଉ ନାଇଁ ଆଜ୍ଞା ଟିକେ କମ୍ ହେଇଯାଉଛେ ଆଉ ତେର ଟଙ୍କା କରୁନ୍ ତେର ନାଇଁ ତୁମର୍ ନେଇକି ଅମର୍ ନେଇ ବାର ଟଙ୍କା ଇଏ କରୁନ୍ ପୁରା ଫିକ୍ସ୍ କରୁନ୍ ଆଉ ଆସୁନ୍ ଆଡ଼୍ଭାନ୍ସ ପଠେଇଦେମି କି କଣା କହୁନ୍ ଏନ୍ତି ହିସାବ୍ରେ ନାଇଁ ନାଇଁ ହଉ ହଉ ହଉ ଠିକ୍ ଅଛେ ହେଲା ବାର ଟଙ୍କା କନ୍ଫର୍ମ୍ ହେଲା ଆପଣ୍ ଆସ୍ବେ ଆମେ ଯିମୁ